ହ୍ୟାଲୋ ଆପଣ ବିବେକ କହୁଛନ୍ତି ସ୍ୱିଗୀରୁ ଆଜ୍ଞା ଆପଣଙ୍କର ଯେଉଁ ତିନୋଟି ଅର୍ଡ଼ର୍ ଥିଲା ଆଇସକ୍ରିମ୍ ହାଲୁଆ ଆଉ କେକ୍ ଆପଣ ସେଥିରୁ ଗୋଟେ କ୍ୟାନସଲ୍ କରିନିଅନ୍ତୁ ଆମର ହାଲୁଆଟା ଆମ ସାଙ୍ଗମାନେ ଚାହୁଁନାହାଁନ୍ତି ସେଇଟା କ୍ୟାନସଲ୍ କରିନିଅନ୍ତୁ ତା ବଦଳରେ ଆପଣ ଭଲ ଚକଲେଟ୍ ଦେଇଦେବେ ଆଜ୍ଞା ଆଇସକ୍ରିମ୍ ହଁ ଆଇସକ୍ରିମ୍ ଭଲ ବ୍ରାଣ୍ଡ୍ ଯାହା ଅଛି ଆପଣଙ୍କର ଦେବେ ଆଉ କ'ଣ କ'ଣ ଅଛି ଭ୍ୟାନିଲା ଚକୋବାର୍ ବଟରସ୍କଚ୍ ଆଜ୍ଞା ଠିକ୍ ଅଛି ଆପଣ ବଟରସ୍କଚ୍ଟା ତା ଧିଅରେ ଆଡ଼୍ କରନ୍ତୁ ଟେନ୍ ପିସ୍ ଦଶ ପିସ୍ ବଟରସ୍କଚ୍ଟା ଆଡ଼୍ କରନ୍ତୁ ଆଉ କେକ୍ଟା ଭ୍ୟାନିଲା ଫ୍ଲେବର୍ର ଦେବେ ଏକ କେ ଜି ବାଲା ହଁ କେତେବେଳେ ପହଞ୍ଚାଇବ ମୋର ଅର୍ଡ଼ର୍ଟା କେତେବେଳେ ପହଞ୍ଚିବ ଆଜ୍ଞା ଠିକ୍ ଅଛି ଠିକ୍ ଅଛି କିଛି ବ୍ୟସ୍ତ ହେବାର ନାହିଁ ମୋର ଅଛି ନଅଟା ପର୍ଯ୍ୟନ୍ତ ଟାଇମ୍ ଅଛି ମୋ ହାତରେ ଆଉ ଆପଣଙ୍କର ଡେଲିଭରୀ ବୟ୍ ଯେତେବେଳେ ଆସିବେ ଆପଣ ମୋତେ ବି ପଠାଇପାରିବେ ଠିକ୍ ଅଛି ମୁଁ ୱେଟ୍ କରିନେଇଛି

ହଁ ହଁ ଠିକ୍ ଅଛି ମୁଁ ଲୋକେସନ୍ରେ ମୁଁ ପିଲାଙ୍କୁ କ ଇଏ କରିକି ଇନଭାଇଟ୍ କରିବି ସେ ଆସିକି ନେଇଆସିବେ ଆଜ୍ଞା କିଛି କିଛି ଅସୁବିଧା ହେବାର ନାହିଁ ଆପଣ କ ପଠାଇଦେବେ ହଁ ହାଲୁଆଟା କାଟିଦେବେ ଚକୋଲେଟ୍ଟା ଦେଇଦେବେ ଫାଇଭ୍ ଷ୍ଟାର୍ ହଉ ମଞ୍ଚ୍ ହଉ ଦଶ ପିସ୍ ଦେଇଦେବେ ଆଇସକ୍ରିମ୍ ରହିବ ମୋର ବଟର୍ସ୍କଚ୍ ରହିବ କେକ୍ଟା ଏକ କେଜିର ରହିବ